ଆମ ଅଞ୍ଚଳରେ ପଶୁମାନଙ୍କ ଚରିବା ପାଇଁ କିଛି ବିଶେଷ ସୁବିଧା ନାହିଁ ସେମାନେ ଯେମିତି ଆମର ଫସଲ ଅମଳ ସରିବା ପରେ ସେଥିରେ ଯେଉଁ ଘାସ ଉଠିଥାଏ ସେହି ଜମିରେ ଚରିଥାନ୍ତି ନଚେତ ସେମାନେ ଘରେ ବନ୍ଧା ବି ମଧ୍ୟ ହୋଇଥାନ୍ତି ଆମର ଅତ୍ୟଧିକ ବର୍ଷା ହେଲେ କୁଆଡ଼େ ଯାଇପାରନ୍ତି ନାହିଁ ଚରିବା ପାଇଁ ଅତ୍ୟଧିକ ଖରା ହେଲେ ମଧ୍ୟ କୂଅ ପୋଖରୀ ଗୁଡ଼ିକ ଶୁଖିଯାଏ ଯେପରିକି ପଶୁମାନେ ବହୁତ ହଇରାଣ ହୁଅନ୍ତି ସେମାନେ କୁଆଡ଼େ ଚରିବା ପାଇଁ ଯାଇ ନଥାନ୍ତି ବାହାରେ ବୁଲୁଥିବା ପଶୁମାନେ ବିଭିନ୍ନ ପ୍ଲାଷ୍ଟିକ ଜରି ପଲିଥିନ ଏପରି ବିଭିନ୍ନ ବର୍ଜ୍ୟ ବସ୍ତୁ ସବୁ ଖାଇ ନିଜର ଦେହ ଖରାପ କରିଥାନ୍ତି ତାଙ୍କର ପେଟ ଫୁଲିବା ଦ୍ୱାରା ସେମାନଙ୍କର ମୃତ୍ୟୁ ମଧ୍ୟ ଘଟିଥାଏ କିମ୍ବା ସେମାନେ କୌଣସି ଗାତ ଯେପରିକି କୌଣସି ଟାଙ୍କି କୂଅ ଏଭଳି ଜାଗାରେ ପଡ଼ି ସେମାନଙ୍କର ମୃତ୍ୟୁ ମଧ୍ୟ ଘଟିଥାଏ ଏପରି ପଶୁମାନଙ୍କ ଚଳିବା ପାଇଁ ଆମ ଅଞ୍ଚଳରେ ବିଶେଷ କିଛି ସୁବିଧା ନାହିଁ ସେଥିପାଇଁ ପଶୁମାନେ ବହୁତ ହଇରାଣ ମଧ୍ୟ ହୋଇଥାନ୍ତି